ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି ଉଁ ଅଁ ଉଦାହରଣ ପାଇଁ କଟକର ମହାନଦୀ ଏବଂ କାଠଯୋଡ଼ିର ପାଣି ଭରପୂର ରହିଛି ଏହି ପାଣିକୁ ଆମେ ବିଭିନ୍ନପ୍ରକାର ପ୍ରସେସିଂ କରି ଏହି ପାଣିକୁ ଆମେ ମିନେରାଲ ୱାଟର୍ କରି ସେହାକୁ ଏଇଠି ବୋଟଲରେ ପୁରାଇ ପ୍ୟାକେଜିଙ୍ଗକରି ବିକ୍ରି କରିପାରିବା ଏହା ଗୋଟେ ବ୍ୟବସାୟ ହେଇପାରିବ ଏବଂ ଏହି ଏହି ପାଣିକୁ ଆମେ ମିନେରାଲ କରିବାଦ୍ଵାରା ଆମେ ତାଦେହରେ ପ୍ରାଇସ ଭି ଅଧିକ ଲଗାଇ ସେଇଟାକୁ ବିକ୍ରି କରିପାରିବା ଏବଂ ପାଣିରେ କିଛି ଫ୍ଲେବ ଫୁଡ଼ ଫ୍ଲେବର ହଉ କିମ୍ବା ଅନ୍ୟକୌଣସି ଫ୍ଲେବର ମିଶାଇ ଆମେ ସେହାକୁ ଥଣ୍ଡାପାନୀୟ ଭାବରେ ମଧ୍ୟ ବିକ୍ରି କରିପାରିବା ଯୋଉଁଟା ଦ୍ଵାରା କି ସେଗୁଡ଼ିକର ଦାମ୍ ବଢ଼ିବ ଏବଂ ଆମର ପ୍ରାକୃତିକ ସମ୍ପଦଗୁଡ଼ିକ ଆ କାମରେ ଲାଗିପାରିବ ଏବଂ ଏହାଦ୍ଵାରା ଆମେ ବିଭିନ୍ନ ପ୍ରକାରର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ପାଣିକୁ ବ୍ୟବହାର କରିପାରିବା